ହଁ ପିଲାବେଳେ ଏ ହାତ ତିଆରି ଚିତ୍ର ମାନ ହଉ ଏଇ ନୂଆ ବର୍ଷ ବଡ଼ଦିନ ଜନ୍ମଦିନରେ କାର୍ଡ଼େ ତିଆରି କରି ଏଇ ସାଙ୍ଗ ସାଥୀ ମାନଙ୍କୁ ବନ୍ଧୁ ବାନ୍ଧବ ମାନଙ୍କୁ ଦିଆଯାଇଥାଏ ମୁଁ ବି ସେମିତି ଏଇ ସାଙ୍ଗ ସାଥୀ ମାନଙ୍କୁ ପିଲା ଦିନେ ଏଇ ହାତ ତିଆରି ଚିତ୍ର କଳା ମାନ କାର୍ଡ଼ ରେ ତିଆରି କରି ଚିତ୍ରମାନ ସବୁ ଠାକୁର ଚିତ୍ର ଫୁଲ ଚିତ୍ର ଆଉ ରହିଲା ଆମର ଗଛଲତା ପଶୁ ପକ୍ଷୀଙ୍କ ଚିତ୍ର ତିଆରି କରି କାର୍ଡ଼ ଦେଇଥାଏ ସାଙ୍ଗସାଥୀ ମାନଙ୍କୁ ନୂଆ ବର୍ଷରେ ଅଭିନନ୍ଦନ ଆଉ ରହିଲା ଆମର ବଡ଼ଦିନର ଅଭିନନ୍ଦନ ଜନ୍ମ ଦିନର ଅଭିନନ୍ଦନ ଏହି ପ୍ରକାର ଏହିପରି ଅନେକ ପ୍ରକାର ସବୁ ମୁଁ ଦେଇଥାଏ ଆଉ ରହିଲା ହାତ ତିଆରି ଜିନିଷର ସବୁବେଳେ ଚାହିଦା ଥାଏ କାହିଁକି ନା ଏହା ଏମିତି ଏକ କଳା ଯାହାକି ସମସ୍ତଙ୍କୁ ଆକୃଷ୍ଟ କରିଥାଏ ହାତ ତିଆରି ଫୁଲ ଚିତ୍ର ଚିତ୍ରକଳା ମାନ ସବୁ ପ୍ରକୃତିକ ଲାଗିଥାଏ ତ ଲୋକ ମାନଙ୍କୁ ବହୁତ ସେ ଆକୃଷ୍ଟ କରିଥାଏ ତେଣୁ ଲୋକମାନେ ଏଇ ହାତ ତିଆରି ଜିନିଷକୁ ଅଧିକ ମୂଲ୍ୟ ଦେଇ କ୍ରୟ କରିବାକୁ ବି ପ୍ରସ୍ତୁତୁ ଥାନ୍ତି ତେଣୁ ସବୁବେଳେ ହାତ ତିଆରି ଜିନିଷର ମୂଲ୍ୟ ଅଧିକ ଥାଏ